ହଁ ହାଲୋ ହଁ ମୋର ଖାଦ୍ୟ ଅର୍ଡ଼ର ଥିଲା ହଁ କେତେବେଳେ ଆଣିଦେବେ ହଁ ତୁମର ଡେଲିଭର କେତେବେଳେ କରିବ କେତେ ସମୟ ଲାଗିବ ତୁମର ରେଷ୍ଟୁରାଣ୍ଟ କେଉଁଟା ମୋର ଅର୍ଡ଼ର କାଦିଅ କେତେବେଳେ ପହଞ୍ଚଯିବ ମୁଁ ଜମାଟୋ ଅର୍ଡ଼ର କରିଥିଲି ଖାଦ୍ୟ ସେ ମୋତେ ଦୁଇ ଘଣ୍ଟାରେ ଡେଲିଭର ଦରକାର